ଆମ ମତରେ ଆଜ୍ଞା ବୟସ ଅନୁସାରେ କମ୍ ବୟସରେ ଯୋଗ କରିବାଟା ସବୁଠୁ ଭଲ କାରଣ କମ୍ ବୟସରେ ହେଲେ ପିଲାମାନଙ୍କର ପଢ଼ାପଢ଼ି ଟାଇମ୍ ପିଲାମାନଙ୍କର ପଢ଼ାପଢ଼ି ଟାଇମ୍ରେ ଯୋଗ ବହୁତ ଉପକୃତ କାମ କରେ ପିଲାବେଳେ ଯଦି ଠିକ ଭାବରେ ଆମେ ଯୋଗ କରିବା କଣ୍ଟିନିଉ ସେତେବେଳେ ପିଲାମାନଙ୍କର ସ୍ମରଣଶକ୍ତିର ବୃଦ୍ଧି ହୁଏ ଏବଂ ମାଂସପେଶୀ ସୁଦୃଢ଼ ହୁଏ ଏବଂ ଖେଳକୁଦରେ ପିଲାମାନଙ୍କର ଶରୀର ସୁସ୍ଥ ସବଳ ହୁଏ ଏବଂ ଅଧିକ ବୟସରେ ଯୋଗ ଶିକିଲେ କ'ଣ ହୁଏ ନାଁ ଟିକେ ପରିଶ୍ରମ ଅଧିକା ଲାଗେ ଦେହ ହାତ ବଥା କରିବ ଇଏ କରିବ କିନ୍ତୁ ସୁସ୍ଥ ମଣିଷ ରୁହେ ଡେଲି ଯଦି ଯୋଗ କରାଯାଏ ତେବେ ମଣିଷକୁ କୌଣସି ରୋଗ ଦାଉରୁ ସିଏ ଆକ୍ରାନ୍ତ ହବ ନାହିଁ ସିଏ ବିଭିନ୍ନ ପ୍ରକାର ରୋଗ ଆସୁଥିଲେ ବି ଯୋଗ ମାଧ୍ୟମରେ ସେ ସବୁ ରୋଗ ଦୂରୀକରଣ ହେଇଯାଏ ତେଣୁ ପିଲାମାନଙ୍କୁ ସବୁବେଳେ କିବା ନିଜେ ବି ଯୋଗରେ ଧ୍ୟାନ ଦେଲେ ଆମର ବହୁତ ଫାଇଦା ହୁଏ ଡାକ୍ତର ପାଖକୁ ବି ଯିବା ପାଇଁ ପଡ଼ିବ ନାହିଁ ଦରକାର ପଡ଼ିଲେ ଆମେ ଘରେ ହିଁ ଟ୍ରିଟମେଣ୍ଟ୍ ହେଇକି ଯୋଗ ମାଧ୍ୟମରେ ବିଭିନ୍ନ ପ୍ରକାର ମାନେ ରୋଗକୁ ଆମେ ଦୂରୀକରି ପାରିବୁ ତ ପିଲାମାନଙ୍କୁ ସବୁବେଳେ ଶିକ୍ଷା ଦବାର ଅଛି ପାଠ ପଢ଼ିବା ସହିତ ଯୋଗଟା ନିହାତି ଆବଶ୍ୟକ କାରଣ ପିଲାମାନଙ୍କର ଭବିଷ୍ୟତ ଆଗକୁ ଯେ ପିଲାମାନେ ଯୋଗ କଲେ ତାଙ୍କ ସ୍ମରଣ ଶକ୍ତି ବୃଦ୍ଧି ହବା ସଙ୍ଗେ ସଙ୍ଗେ ସେମାନଙ୍କର ଏକାଗ୍ରତା ବଢ଼େ ପାଠ ପଢ଼ିବା ପାଇଁ ଏବଂ ସେମାନେ ଖେଳ କୁଦରେ ବି ସୁସ୍ଥ ସବଳ ରୁହନ୍ତି ଏବଂ କୌଣସି ଡିବେଟ୍ କମ୍ପିଟିସନ୍ରେ ବି ସେମାନେ ସବୁବେଳେ ଉନ୍ନତ ପ୍ରଣାଳୀରେ ମାର୍କ୍ ନେଇକି ଆସନ୍ତି